ହ୍ୟାଲୋ କିଏ ଆରାଧନା କହୁଥିଲେ ଜାଣିପାରିଲ ଆଜ୍ଞା ଆଉ ଆମେ ଉଲା ପଗଡ଼ ପାହାଡ଼ ବୁଲିବାକୁ ଯିବା କି ଆଉ କେମିତି କ'ଣ ଯାଆନ୍ତେ କାଇଁ ଘର ବସିଛେ ଟିକେ ମଝିରେ ମଝିରେ ଯାଇ ବୁଲିବାଲି ଆସିଲେ ଭଲ ହୁଅନ୍ତା ଭୋଜିଭାତ କରନ୍ତେ ଆଉ ଗାଡ଼ି ଫାଡ଼ି କ'ଣ କେମିତି ବୁଝାବୁଝି ହବ କ'ଣ କେତେ ଟଙ୍କା ଲେଖା ଦେବା ହଁ ମୁଁ ସେଇଥିପାଇଁ କହିଲି ସେଇଟା ଶୁଣିଥିଲି ସମସ୍ତେ ଯାଉଛନ୍ତି ବୁଲିବାକୁ ତ କହିଲେ ଭଲ ଜାଗାଟା କହିଲେ ଆମେ ମିଶିକି ଯାଆନ୍ତେ ଟିକେ ସମସ୍ତେ ଦେଖିକି ଆସନ୍ତେ ଆଉ ଆମର ସମସ୍ତେ ଯିବୁ ଆଉ ତୁମର ସବୁ କିଏ ଯିବେ

ହଁ ଆଉ କ'ଣ କେମିତିଆ ଗାଡ଼ି କରିବେ ବୋଲେରୋ କି ବସ୍ ଦେଖିକି ଆଉ କିଏ ବାହାର ସବୁ ଯଦି ବାହାରିବେ ଦେଖିକି ସମସ୍ତେ ରୋଷେଇ ଆଇଟମ୍ ଦେଖିକି କରିବା କେଉଁ ବାରରେ ଯିବା ସେଇ ହିସାବରେ କରିବା ଆଉ ଭଲ ହୁଅନ୍ତା ଆମେ ସମସ୍ତେ ବୁଲାବୁଲି କରିବା ଆଉ କ'ଣ ରୋଷେଇବାସ କରି ଖାଇବା କି ଗୋଟେ ରୋଷେୟା ନେଇଯିବା ନା ହଁ ହଁ ହଁ ସ ହଁ ଗାଡ଼ି କେତେ ନବ ରୋଷେଇୟା କେତେ ଆଉ ତାପରେ ଏସବୁ ହିସାବପତ୍ର କରି ତାପରେ ଜଣେଇବ ମୋତେ ଟିକିଏ ଆଉ ବୁଝାବୁଝି କରିଦେବ ଟିକେ ହଉ ତା'ହେଲେ ରଖୁଛି ହଁ ହଁ ତୁମେ ବି କହିବ ଆଉ